ଆଉ ଚାଷୀ ପାଇଁ ତା'ର ବିହନ ସାର ଔଷଧ କିମ୍ବା ଯେକୌଣସି ଦରକାର ସାମାନ ତାହା ତାକୁ ଯୋଗେଇ ଦେବା ଉଚିତ୍ ଠିକ୍ ସଠିକ୍ ଟାଇମ୍ରେ ତାଙ୍କୁ ଯଦି ଯୋଗେଇ ଦିଆଯିବ ତାହେଲେ ଏମ୍ ଏସ୍ ବି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ହୁଏ ଇ ବେଷ୍ଟ୍ ସର୍ଭିଲାନ୍ସ୍ ଭଳି ଅଧିକ ନୀତି ଆପଣେଇବା ଦରକାର